ଅଗଷ୍ଟ ପନ୍ଦର ଦୁଇହଜାର ତେଇଶ ସେପ୍ଟେମ୍ବର ପାଞ୍ଚ ଦୁଇହଜାର ବାଇଶ ଦଶ ପାଞ୍ଚ ଉଣେଇଶ ସତାଅଶୀ ମୋ' ଜନ୍ମ ମାସ ନଭେମ୍ବର ଚଉଦ ଦୁଇହଜାର ସାତ ଜାନୁୟାରୀ ଛବିଶି ଉଣେଇଶ ପଞ୍ଚାନବେ